ଆମ ସଂସ୍କୃତିର ଲୋକମାନଙ୍କର ମୁଖ୍ୟ ବୃତ୍ତି ହେଉଛି ଚାଷ କରିବା କୃଷି କାର୍ଯ୍ୟ ଅଟେ ଏବଂ ଏହି କୃଷି କାର୍ଯ୍ୟ ପ୍ରତି ଲୋକମାନେ ଏବେ ଦୂରେଇ ଯାଉଛନ୍ତି କାରଣ ଏହି କି ଯେ କୃଷି କ୍ଷେତ୍ରରେ ସରକାର ଉଚିତ ପଦକ୍ଷେପ ନେଉ ନାହାନ୍ତି ତାଙ୍କ ମରୁଡ଼ି ପାଇଁ ମଧ୍ୟ କିଛି ସାହାଯ୍ୟ କରୁନାହାନ୍ତି ତେଣୁ କରି ଧୀରେ ଧୀରେ ଆସ୍ତେ ଆସ୍ତେ ସେହି କୃଷି କାର୍ଯ୍ୟରୁ କୃଷକମାନେ ଦୂରେଇ ଯାଉଛନ୍ତି ଯାହାଫଳରେ ଦିନକୁ ଦିନ ଖାଦ୍ୟ ପାନୀୟ ଜଳର ଇତ୍ୟାଦିର ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ